ଆମେ ପ୍ରତ୍ୟେକ ଦିନ ଗଛ ଲଗାଇଥାଉ କିନ୍ତୁ ସେହି ମଧ୍ୟରୁ କେତେ ଗଛ ବଢ଼ିଥାଏ ଏବଂ କେତେ ଗଛ ହୋଇନଥାଏ ଖରାପ ହେଇଯାଇଥାଏ ଏବଂ ତାହା ଯୋଗୁଁ ଅନ୍ୟ ଗଛ ସୃଷ୍ଟି ହୋଇନପାରେ ଏବେ ବର୍ତ୍ତମାନ ଆମେ ଡେଭଲପ୍ କରିସାରିଛୁ ଏବଂ ଗୋଟେ ଗଛରୁ ଅନ୍ୟ ଗଛକୁ ମିଶାଇ ଲଗାଇପାରୁଛୁ ସେ ସେ ପ୍ରୋସେସ୍ ହେଉଛି ଗୋଟେ ଗଛକୁ ତା' ଡାଳ କାଣ୍ଡକୁ କାଟିକି ଅନ୍ୟ ଅନ୍ୟ ଏକ ଗଛର କାଣ୍ଡକୁ କାଟିକି ଦୁଇ ଦେଇ କାଣ୍ଡକୁ ଭଲ ଭଲ କରି ସଫା କରି ଗୋବର ଲଗାଇକି କାଣ୍ଡ ସହିତ କାଣ୍ଡ ଯୋଡ଼ିଦେଲେ ଗୋଟେ ଅନ୍ୟ ଗଛର ସୃଷ୍ଟି ହେଉଛି ସେଇ ଗଛରେ ବର୍ତ ଧରନ୍ତୁ ଆମ୍ବ ଗଛରେ ଆମେ ପିଜୁଳି ଗଛର କାଣ୍ଡ ଲଗାଇଦେଲୁ ଏବେ ସେହି ଗଛରେ ସେହି ଆମ୍ବ ଗଛରେ ସେଇ କାଣ୍ଡରେ ପିଜୁଳି ହେବାର ସମ୍ଭାବନା ଥାଏ ଗୋଟେ ଗଛରେ ଦୁଇ ପ୍ରକାର ଫଳ ହେବାର ସମ୍ଭାବନା ଥାଏ ଆମେ ଏହି ପ୍ରୋସେସ୍ରୁ ଗଛ ଗଛ ହେଉଛି କିନ୍ତୁ ସେହି ପ୍ରୋସେସ୍ରେ ଗୋଟେ ଗଛ ରହିଯାଉଛି ବର୍ତ୍ତମାନ ଆମେ ଗଛରୁ ଗୋଟେ ଆମ୍ବ ଗଛରୁ ଆମ୍ବ ଆମ୍ବ ହେଲେ ଆମେ ଗୋଟେ ଭଲ ଯେଉଁ ଆମ୍ବ ଥିଲା ତାକୁ ରଖିଦେଲେ ତା' ମଞ୍ଜିକୁ ରଖିକି ଗାତ ଖୋଳିକି ସେ ଗାତ ଭିତରେ ସେଇ ମଞ୍ଜିକୁ ଗୋବର ଖତ ଦେଇକି ଭଲ ସେ ପୋତିଦେଲେ କିଛି କିଛି ମାସ ବା ଦିନ ମଧ୍ୟରୁ ସେଇ ମଞ୍ଜିରୁ କିଛି ଗଛ ବାହାରେ ଗଛର ମୂଳ ବାହାରେ ଏବଂ ସେଇ ଗଛକୁ ପାଣି ଦେଲେ ସେଇ ଗଛ ଧୀରେ ଧୀରେ ବଢ଼ିବାକୁ ଆରମ୍ଭ କରେ ଏବଂ ଧୀରେ ଧୀରେ ଧୀରେ ସେଇ ଗଛ ବହୁ ବଡ଼ ହେଇ ଫଲ ଦିଏ ତା'ପରେ ସେଇ ପ୍ରୋସେସ୍ ଆଉ ଥରେ ଲାଗୁ ହୁଏ ଏବଂ ସେଇ ଗଛରୁ ଆଉ ମଞ୍ଜି ବାହାର ମଞ୍ଜି ଫଳ ହେଲେ ସେଇ ଫଳରୁ ମଞ୍ଜି ବାହାର କରି ଆମେ ଆଉ ବହୁତ ଗଛ ସୃଷ୍ଟି କରୁ ଏଇ ପ୍ରୋସେସ୍ରେ ଅଧିକାଂଶ ଗଛ ସୃଷ୍ଟି ହୋଇପାରେ କିନ୍ତୁ କଲମୀ ଗଛ ଯାହାକି ଗୋଟେ ଗଛର କାଣ୍ଡ କାଟିକିନା ଆଉ ଗୋଟେ ଗଛର କାଣ୍ଡ ସହିତ ଯୋଡ଼ିଦେଲେ ସେଇ ଗଛ ଅଧିକ ଗଛ ନ ହେଇ ଗୋଟେ ଗଛ ସୃଷ୍ଟି ହୋଇଥାଏ ସେଥି ଯେଉଁ ଇଏରୁ ଯେଉଁ ମଞ୍ଜି ପୋତିଦେଲେ ଗଛ ମଞ୍ଜି ପୋତିଲେ ସେଇ ପ୍ରୋସେସ୍ ସବୁଠୁ ଭଲ ପ୍ରୋସେସ୍ ତାହାଦ୍ୱାରା ମଞ୍ଜି ବହୁତ ହେଉଛି ଏବଂ ଗଛ ବି ତା' ସହିତ ବହୁତ ବେଶୀ ହେଉଛି ଏବଂ ଆମ ଭୂମଣ୍ଡଳକୁ ବହୁତ ସୁରକ୍ଷିତ କରୁଛିି ଏବଂ ବର୍ଷା ହେବାରେ ମଧ୍ୟ ସାହାଯ୍ୟ କରୁଛି